ଓଡ଼ିଶା ଓଡ଼ିଶା ଗୋଟିଏ ପ୍ରକୃତି ଭରପୁରର ରାଜ୍ୟ ଓଡ଼ିଶାରେ ଅନେକ କବି ନୂଆ କବି ଫ୍ରିଡ଼ମ୍ ଫାଇଟର୍ ଆଉ ଅନେକ ମହାକବି ମଧ୍ୟ ଜନ୍ମ ନେଇଛନ୍ତି ଆମ ଓଡ଼ିଶାରେ ଅନେକ ଦର୍ଶନୀୟ ସ୍ଥାନ ଅନେକ ତୀର୍ଥ ସ୍ଥାନ ମଧ୍ୟ ଅଛି ଯାହାକି ଦେଶ ବିଦେଶରେ ବହୁତ ପ୍ରଚୁର ଏଠାକାର ଗୋଟିଏ ଦର୍ଶନୀୟ ସ୍ଥାନ ଯାହାକି ପୁରୀ ଜିଲ୍ଲାର ଶ୍ରୀ ଜଗନ୍ନାଥ ମନ୍ଦିର ସେଠାକାରେ ଅନେକ ଲୋକ ଦେଶ ବିଦେଶରୁ ସେହି ତୀର୍ଥ ସ୍ଥାନ ବା ଦର୍ଶନୀୟ ସ୍ଥାନକୁ ଦେଖିବା ପାଇଁ ଆସିଥାନ୍ତି ସେଠାକାର ଦୃଶ୍ୟ କିମ୍ବା ପ୍ରକୃତିର ମଜା ଅନୁଭବ କରି ନିଜ ଦେଶରେ ଯାଇଥାନ୍ତି ଆଉ ଅନେକ ଦର୍ଶନୀୟ ସ୍ଥାନମାନଙ୍କରେ ମଧ୍ୟ ଅନେକ ଦେଶ ବିଦେଶରୁ ଆସି ବହୁତ ଲୋକ ସେଠାକାର ପ୍ରକୃତି କିମ୍ବା କିଛି ବିଷୟରେ ଗ୍ରହଣ କରି ନିଜ ଦେଶରେ ପ୍ରଚୁର ମଧ୍ୟ କରୁଛନ୍ତି ସେହିପରି ଓଡ଼ିଶାରେ ଅନେକ କବି ମହାକବି ମଧ୍ୟ ଜନ୍ମ ନେଇଛନ୍ତି ତାଙ୍କ ମଧ୍ୟରୁ ଜଣେ ଜଗନ୍ନାଥ ଦାସ ଯାହାକୁ ଅତିବଡୀ ଜଗନ୍ନାଥ ଦାସ ଭାବରେ ଆଖ୍ୟା ଦିଆଯାଇଥିଲା ସେ ଅନେକ କବିତା ରଚନା କରିଥିଲେ ଯାହାକି ତାଙ୍କର କବିତା ଦେଶ କିମ୍ବା ବିଦେଶରେ ମଧ୍ୟ ବହୁତ ପ୍ରଚୁର ଯାହା ସେଠାରେ ଲେଖାହୋଇଥିଲା ଓଡ଼ିଶାର ପ୍ରକୃତି କିମ୍ବା କିଛି ବିଷୟରେ ତାହା ଦେଶରେ ଓ ବିଦେଶରେ ଓ ଅନ୍ୟ ରାଜ୍ୟରେ ମଧ୍ୟ ତାହା ଶିକ୍ଷା ଲାଭ କରାଯାଉଛି